ଏହି ଦଶ ଦିନ ଭିତରେ ମୁଁ ମନମୁଣ୍ଡା ମେହେର ବଜାରରୁ ଶାଢ଼ୀ ଗୋଟିଏ କିଣିଛି ଦୁଇହଜାର ପାଞ୍ଚଶହ ଟଙ୍କା ଦେଇକି କିଣିଛି ଶାଢ଼ୀର ରଙ୍ଗ ହଳଦିଆ ଶାଢ଼ୀ ପିନ୍ଧିଲେ ମୁଁ ବହୁତ ସୁନ୍ଦର ଦେଖାଯାଉଛି ଆଉ ଖରାଦିନ ପାଇଁ ଶାଢ଼ୀ ବହୁତ ଭଲ ଲାଗୁଛି ଗରମ ଜଣାପଡ଼ୁ ନାହିଁ ମୋତେ ଶାଢ଼ୀଟା କିଣି ବହୁତ ଖୁସି ଲାଗୁଛି